ଡ୍ରାଇଭରଟି ଭଲ ଏବଂ ତାର କଥାବାର୍ତ୍ତା ଭାରି ନମ୍ର ସେ ଆମ ସହିତ ବାଟରେ ଆସିଲା ବେଳେ ଭଲ ନମ୍ର ସହିତ ଭଲ କଥାବାର୍ତ୍ତା ହେଇକି ଆସିଲା ଆମକୁ ରାସ୍ତା ବାବତରେ ସବୁ ବୁଝେଇଲା ରାସ୍ତାରେ ଦୁଇ ପାର୍ଶ୍ୱରେ ଥିବା ବିଭିନ୍ନ ଜାଗା ପ୍ରତି ସେ ଆମକୁ ଅବଗତ କରେଇଲେ ସେ ବି ଭଲ ପିଲା ଏବଂ ସଚ୍ଚୋଟ ପିଲା ତାଙ୍କର ଗାଡ଼ି ଚଲେଇବାର ଦକ୍ଷତା ଖୁବ ପ୍ରଶଂସନୀୟ ସେ ଆମକୁ ଠିକ ସମୟରେ ଆଣି ଠିକ୍ ଜାଗାରେ ପହଞ୍ଚେଇଲେ ଏବଂ ଆମ ସହିତ ଭଲ ସମ୍ପର୍କରେ ଭଲ ଇଏରେ କଥାବାର୍ତ୍ତା ହେଲେ ତାଙ୍କ ସହିତ ଆମେ ଆସି ଏଠି ବିନା କୌଣସି ହଇରାଣ ହରକତ ନହେଇ ସବୁ ପ୍ରକାର ଇଏରେ ଆମେ ଆସି ପହଞ୍ଚିଲୁ ଏଠି ଏଠି ଆମକୁ ସେ ଛାଡ଼ିଲେ ଏବଂ ଏ ସହର ପ୍ରତି ଆମେ ନୂଆ ତେଣୁ ସେ ଆମକୁ ସହର ବିଷୟରେ ବି ଆମକୁ ବହୁ ଅବଗତ କରେଇଲେ ଏବଂ ସହରରେ ଆମେ କେମିତି କେଉଁଠି ସ୍ଥାନକୁ ଯାଇପାରିବୁ ତାର ମଧ୍ୟ ସେ ଆମକୁ ଭଲ ଭାବରେ ବୁଝେଇଲେ ସହରର କେମିତି ଆମେ କେଉଁ ଜାଗାରେ ଯାଇକିରି କ'ଣ ସବୁ ପାଇବୁ ସେସବୁ ବାବଦରେ ବି ସେ ଆମକୁ ବୁଝେଇଦେଲେ ଭଲ ଡ୍ରାଇଭର ଅତି ଭଦ୍ର ଏବଂ ନମ୍ର ଆମେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ସେ ତାଙ୍କ ଜୀବନରେ ଉତ୍ତରୋରତ ଉନ୍ନତି କରନ୍ତୁ ଥ୍ୟାଙ୍କ୍ସ୍